ନମସ୍କାର କିଏ କହୁଥିଲେ ଆଜ୍ଞା କୁହନ୍ତୁ ହଁ ହଁ ହଁ କୁହନ୍ତୁ ଆଚ୍ଛା ମ୍ୟାଡ଼ାମ କେବେକୁ ଦରକାର ଅଛି ଅର୍ଡ଼ର ମ୍ୟାଡ଼ାମ ଆମର କିଲୋ ଶହେ ସତୁରୀ ଅଛି ଆପଣ କେବେକୁ ଦରକାର ଥିଲା

ହଁ ଠିକ୍ ଅଛି ହେଇଯିବ କେତେ କଣ ନେବେ ଦୁଇ କୁଇଣ୍ଟାଲ ହଁ ଠିକ୍ ଅଛି ହେଇଯିବ ହଁ ଠିକ୍ ଅଛି ଦେଖନ୍ତୁ ଏବେ ତ ଏକଚ୍ୟୋଲି ରେଟ୍ ଟା ବଢ଼ିଯାଇଛି ଯେହେତୁ ଆପଣ ଦୁଇ କୁଇଣ୍ଟାଲ ନେବେ କହୁଛନ୍ତି ତ ଟେନ୍ ପରସେଣ୍ଟ ଖଣ୍ଡେ ଡ଼ିସ୍କାଉଣ୍ଟ କରିଦେବା ଆଉ ଦେଖନ୍ତୁ ମ୍ୟାଡ଼ାମ ଏବେ ମାର୍କେଟ ପ୍ରାଇସ୍ ବଢ଼ି ଯାଇଛି ପେଟ୍ରୋଲ ବଢ଼ିଯାଇଛି ଟ୍ରାନ୍ସପୋଟିଂ ବି ବହୁତ ହେଉଛି ମାନେ ସବୁଥିରେ ବି ଅଧିକ ହାଈ ପ୍ରାଇସ୍ ରହୁଛି ନା ତ ସେହି ହିସାବରେ ଦେଖିବାକୁ ଗଲେ ଆମକୁ ବି ବହୁତ କଷ୍ଟ ହେଇଯାଉଛି ତ କିଣା ରେଟ୍ ରେ ଆପଣଙ୍କ କହିବା ଅନୁସାରେ ଯେହେତୁ ଦୁଇ କୁଇଣ୍ଟାଲ ନେବେ ତ ସେଥିପାଇଁ ମୁଁ କିଣା ରେଟ୍ ଟା ଦେବି ବୋଲି କହୁଛି ମ୍ୟାଡ଼ାମ ନହେଲେ ଆମକୁ ବି ନଷ୍ଟ ହେଇଯିବ ଠିକ୍ ଅଛି ମ୍ୟାଡ଼ାମ ଆପଣଙ୍କ ଆଡ଼୍ରେସଟା ଦେଇଥିବେ

ଠିକ୍ ଅଛି ମ୍ୟାଡ଼ାମ ମର୍ଣ୍ଣିଙ୍ଗ ସକାଳରୁ ପହଁଞ୍ଚିଯିବ ଠିକ୍ ଅଛି ଆଜ୍ଞା ମ୍ୟାଡ଼ାମ ଠିକ୍ ଅଛି